ମୋର ପ୍ରିୟ ଖେଳଟି ହେଉଛି କ୍ରିକେଟ୍ ମୁଁ ଏହାକୁ ଏଥିପାଇଁ ପସନ୍ଦ କରେ ଯେ ମୋର କ୍ରିକେଟ୍ରେ ବ୍ୟାଟିଂ ବହୁତ ଭଲ ଲାଗେ କ୍ରିକେଟ୍ରେ ଫିଲ୍ଡିଂ ବହୁତ ଭଲ ଲାଗେ ଆଉ କ୍ରିକେଟ୍ଟା ହେଉଛି ଆମ ଭାରତର ପ୍ରାୟ ଅଧିକାଂଶ ସତୁରି ଭାଗ ଲୋକଙ୍କ ମନରେ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ୍ ସେଥିପାଇଁ ମୋତେ କ୍ରିକେଟ୍ ବହୁତ ଭଲ ଲାଗେ